ବହୁକାଳ ପୂର୍ବେ ପୃଥିବୀର ବିଭିନ୍ନ ଦେଶରେ ରାଜତନ୍ତ୍ର ଓ ପରେ ପରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠିତ ହେଇଥିଲା ଏଜାବତ୍ ଗଣତନ୍ତ୍ର ଶାସନ ନିଜର ପ୍ରତିଷ୍ଠା ନିମନ୍ତେ ତାର ସଂଗ୍ରାମ ଓ ସାଧନ ଚଳାଇ ରଖିଥିଲେ ପରିଶେଷରେ ଜନତାର ରଡ଼ିରେ ରାଜତନ୍ତ୍ର ଓ ଏକତନ୍ତ୍ର ଶାସନ ଟଳମଳ ହୋଇଗଲା ଓ ଗଣତନ୍ତ୍ର ଶାସନ ସୁପ୍ରତିଷ୍ଠିତ ହେଲା ଗଣତନ୍ତ୍ର ଓ ଓ ରାଷ୍ଟ୍ରର ସମସ୍ତ କ୍ଷମତା ଜନସାଧାରଣଙ୍କ ହାତରେ ରହିଥାଏ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଇଲେକ୍ସନ୍ ପାଇଁ ପ୍ରଚାର ଚାଲୁଅଛି ଏବଂ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଭୋଟ ଆଦାୟ କରୁଛନ୍ତି ଆମ ଅଞ୍ଚଳରେ ମଧ୍ୟ ଅନେକ ରାଜନୈତିକ ଦଳୀୟ ନେତା ଆସନ୍ତି ଏବଂ ଲୋକମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଲୋକମାନଙ୍କଠାରୁ ଭୋଟ ନେଇଯାଆନ୍ତି ନିର୍ବାଚନ ସମୟରେ ଆମ ଅଞ୍ଚଳରେ ମଧ୍ୟ ଅନେକ ଗଣ୍ଡଗୋଳ ହୋଇଥାଏ ସେଥିରେ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି